ଆମ ଅଞ୍ଚଳରେ ପ୍ରାକୃତିକ ସମ୍ବଳ ମୋତେ ବିଭିନ୍ନ ବ୍ୟବସାୟ କରୁଅଛନ୍ତି ଯେମିତିକା ପାଣି ଥଣ୍ଡା ଅନ୍ୟାନ୍ୟ ଇତ୍ୟାଦି ଏମିତିକା କୋଲ୍ଡ ଡ୍ରିଙ୍କ୍ସ୍ ପେପ୍ସି ଫ୍ରୁଟି ଏମିତିକା ଗରିବ ଗରିବ ଲୋକ ଏମିତିକା ଗରିବ ଲୋକଟି ଟଙ୍କା ପାଇଁ ଏସବୁ ବେପାର କରିଥାଏ ଏମ୍ତିକା ପାଣି ଥଣ୍ଡା ଏସବୁ ବ୍ୟବସାୟ କରିକି କିଛି ପଇସା କମାଇଥାଏ